ଆଜି ରାତିରେ ମୋର ଯଦି କୌଣସି ସମସ୍ୟା ଦେଖାଯାଏ ତା ହେଲେ ମୁଁ ପଡ଼ୋଶୀ ଲୋକ ମାନଙ୍କ ସହିତ ପରାମର୍ଶ କରେ ସେମାନଙ୍କ ସହିତ ଆଲୋଚନା କରେ ଆମ ଘରେ ଯେଉଁ ସଦସ୍ୟମାନେ ଅଛନ୍ତି ଆମ ସ୍ତ୍ରୀ ସେମାନଙ୍କ ସହିତ ତାଙ୍କ ସହିତ ବି ଆଲୋଚନା କରେ ଏବଂ ସମାଧାନର ଗୋଟିଏ ଉପାୟ ବା ବାଟ ବାହାରେ ଆଉ ସେଇଟାକୁ ମୁଁ ସମସ୍ୟାକୁ ସହଜ ଉପାୟରେ ସମାଧାନ କରିପାରିବି